ସାଧାରଣତଃ ଗାଁର ଲୋକମାନେ ଆଜିକାଲି ସମସ୍ତେ ମାନେ ଚାଲାକ ଚତୁର ହେଲେଣି ଆଉ ପିଲାକୁ ପୋଲିଓ ନ ହେବା ପାଇଁ ତା'ର ମା'ର ଗର୍ଭରେ ଥିବା ଅବସ୍ଥାରୁ ତାକୁ ବିଭିନ୍ନ ପ୍ରକାର ଗଭର୍ନମେଣ୍ଟର ଟୀକା ଦିଆଯାଉଛି ବହୁତ ରେଆର ପୋଲିଓ ରୋଗ ବହୁତ ରେଆର ସେଥିପାଇଁକା ଥରେ ପୋଲିଓ ହୋଇଗଲେ ଆଉ ସେ ଭଲ ହେବନି ତେଣୁ ସେଥିପାଇଁକା ଗାଁ ଲୋକମାନେ ପାଖ ପିଏସି ହେଉ ବା ଜିଲ୍ଲା ହେଡ଼ କ୍ଵାଟରର ମେଡ଼ିକାଲ ହେଉ ସେଠାକୁ ଯାଇ ନିଜର ମାତୃ ଗର୍ଭରେ ଥିଲା ବେଳେ ପିଲାର ତା'ର ସବୁ ପ୍ରକାର ଟୀକାକରଣ କଲେ ପୋଲିଓରୁ ପୋଲିଓରୁ ରକ୍ଷା କରି ହୁଏ